ହେଲୋ ନମସ୍ତେ ମ୍ୟାଡମ୍ ମ୍ୟାମ୍ ମୋର ଭାଇକୁ ଟ୍ୟୁମର୍ ହେଇଛି ତ ସେଥିପାଇଁ ମେଡିକାଲ୍ ବି ଦେଖାଇଲି କିନ୍ତୁ ଏତେ ବି ଭଲ ସୁବିଧା ଦେଲାନାହିଁ ତ ଆପଣଙ୍କର ମେଡିକାଲ୍ରେ କିଛି ସୁବିଧା ଅଛି କି ଆଜ୍ଞା ଅଛି ଆଜ୍ଞା ଅଛି ମ୍ୟାମ୍ ଗୋଟେ ସପ୍ତାହ ପାଖାପାଖି ହୋଇଗଲା ମ୍ୟାମ୍ ଯୋଉ ଆଉ ଗୋଟେ ହସ୍ପିଟାଲ୍ ଦେଖେଇ ତ ସେଠାରୁ କିଛି ଆଣିଥିଲା ଖୁଆଇଥିଲି ଯେ ହେଲେ ବି କମୁ ନାହିଁ ତ କିଛି ସୁବିଧା ଅଛି କି ଆପଣଙ୍କର ହସ୍ପିଟାଲ୍ରେ ଆଜ୍ଞା ମ୍ୟାମ୍ ଚାରି ପାଞ୍ଚ ସାତ ନଅ ଆଠ ଦୁଇ ମ୍ୟାମ୍ ଆଠ ପାଞ୍ଚ ଛଅ ନଅ ଦୁଇ ମ୍ୟାମ୍ ବେଡ଼୍ ଫେଡ଼୍ରେ ସୁବିଧା ଅଛି କି ନାହିଁ ଆଉ ସଫା ସୁତର ଖାଇବା ପିଇବା ସବୁ ସୁବିଧା ଆଜ୍ଞା ମ୍ୟାମ୍ ଠିକ୍ ହୋଇଯିବ ତ ମ୍ୟାମ୍ ଭାଇ ଓହ ମ୍ୟାମ୍ ନା ମ୍ୟାମ୍ କିଛ ବି କରିନୁ ଆଜ୍ଞା ମ୍ୟାମ୍ ଆଜ୍ଞା ମ୍ୟାମ୍ ହଁ ମ୍ୟାମ୍ କିଛି ଅସୁବିଧା ନାହିଁ ତ ମ୍ୟାମ୍ ଆଜ୍ଞା ମ୍ୟାମ୍ ଆମ୍ବୁଲାନ୍ସ୍ ସୁବିଧା ସବୁ ଅଛି ତ ମ୍ୟାମ୍

ଆଗେ ବି ଆମେ ତ ଗରିବ ଲୋକ ତମେ ଆମ୍ବୁଲାନ୍ସ୍ ସୁବିଧା କରିଦିଅନ୍ତୁ ହଁ ଧନ୍ୟବାଦ ଆଜ୍ଞା ମ୍ୟାମ୍ ନିଶ୍ଚୟ ସେଇଆ ମ୍ୟାମ୍ ଆଜ୍ଞା ମ୍ୟାମ୍ ଆଜ୍ଞା ମ୍ୟାମ୍ ହଁ ଧନ୍ୟବାଦ ମ୍ୟାମ୍